ଗୁଡ଼୍ ଇଭନିଙ୍ଗ୍ କିଏ କହୁଥିଲେ ହଁ କ'ଣ ହୋଇଛି

ନା ଡକ୍ଟର୍ ରାହୁଲ ଦାସ କୋଉଠୁ ଖାଇଥିଲେ ମେଡିସିନ୍ କୋଉ କୋଉ ମେଡିସିନ୍ ଖାଇଥିଲେ ନାଁ କିଛି ମନେ ଅଛି ହୋଇଛି ପାରାସିଟାମଲ୍ ପାରାସିଟାମଲ୍ ଏମ ଜିଟା କେତେ ଆସୁଛି ଛଅଶହ ପଚାଶ ନା ହଜାରେ ତମ ବୟସ ଏବେ କେତେ ହେବ ତାହେଲେ ତ ଠିକ ଅଛି କେତେ ପାନେ ଖାଇଥିଲ କେତେ ଦିନ ହେଲାଣି ଜର ହେଲାଣି ଆପଣଙ୍କର ପାଞ୍ଚରୁ ଛଅ ଦିନି ହେଲାଣି ଗାଧଉଛନ୍ତି କି କୋଉଥିରେ ଥଣ୍ଡାପାଣି ନା ଗରମ ପାଣିରେ ଏହା ପୂର୍ବରୁ ଆପଣ କୋଉଠି ବାହାର ଜାଗାକୁ ଯାଇଥିଲେ ନା ଗାଧୋଇଥିଲେ କ'ଣ ଏମିତି ଆପଣଙ୍କ ତ ପାଣି ଏପଟେ ଡବଲ୍ ପାଣି ହୋଇଯାଉଛି ଗୋଟେ ପାଣି ସୁଟ୍ କରନ୍ତା ଡବଲ୍ ପାଣି ଆପଣଙ୍କ ଦେହରେ ଯାଉନି ଏପଟେ ସିଜିନ୍ ଚେଞ୍ଜ୍ ହେଉଛି ଖରାରୁ ଆମର ଏବେ ଶୀତକୁ ଟିକିଏ ଟିକିଏ ଆସୁଛି ସିଜିନ୍ ଜର କିଛି ଡରିବାର ନାହିଁ କାଲି ଆସି ଦଶଟାରୁ ବାରଟା ଭିତରେ କ୍ଲିନିକ୍ ଖୋଲା ରହୁଛି କାଲି ଆସି ଚେକ୍ଅପ୍ କରେଇ ନେବେ ଆଉ ହଁ ଫିସ୍ ଟା ଆମର ଅଛନ୍ତି ଫିସ୍ ନାହିଁ ଆମର ଏ ଗଭରନମେଣ୍ଟ୍ ଆସୋସେସନ୍ ଏଇଟା ସବୁ ଗଭରନମେଣ୍ଟ୍ର ଆପଣଙ୍କୁ ମିଳୁଛି ଫ୍ରି ଫ୍ରି ଅଛି ଆପଣ ଟିକିଏ ଶୁଣନ୍ତୁ କାଲି ଆସିବେ ସେ ଗାଁ ମେ ମେଡ଼ିକାଲ୍ରୁ ଯୋଉ ମେଡିସିନ୍ ଖାଇଥିଲେ ତା ପ୍ରେସକ୍ରିପସନ୍ ସବୁ ନେଇ ଆସିଥିବେ